ମୁଁ ହିନ୍ଦୁ ଧର୍ମର ପାଳନ କରେ ମୁଁ ମୁଁ ମୁଁ ସାଇବାବାଙ୍କୁ ବହୁତ ଭଲ ପାଉଥିଲି ବହୁତ ଭଲ ପାଏ ମୁଁ ତାଙ୍କୁ ମୁଁ ତାଙ୍କୁ ସବୁବେଳେ ପୂଜା କରୁଥିଲି ସବୁ ଗୁରୁବାର ଦିନ ପୂଜା କରୁଥିଲି ଘରେ ସମସ୍ତେ ବିରୋଧ ହେଲେ ଆଉ ସମସ୍ତେ କହିଲେ କି ଏ ଭଗବାନଙ୍କୁ କ'ଣ ପାଇଁ ପୂଜୁଛ ସେ ତ ସେ ତ ଇଏ ମୁସ୍ଲିମ୍ ଭଗବାନ୍ ବୋଲି କହୁଥିଲେ ଘରେ ସମସ୍ତେ କଳି ଝଗଡ଼ା ହେଲେ ତା'ପରେ ମୁଁ କେତେ କହିଲେ ବି ମୁଁ ଯାଉଥିଲି ପୂଜା କରିବା ପାଇଁ ବେଶୀ ଝଗଡ଼ା ହେଲେ ଆଉ ମୁଁ ଯାଇପାରିଲିନି ଆଉ ଘରେ ବିରୋଧ କଲେ ସମସ୍ତେ କହୁଥିଲେ କି ସେ ଭଗବାନଙ୍କୁ କ'ଣ ପାଇଁ ପୂଜୁଛ ସେ କ'ଣ କରୁଛନ୍ତି ତୁମ ପାଇଁ ମୁଁ ମୁଁ କହିଲି ନାହିଁ ମୁଁ ତାଙ୍କୁ ପୂଜେ ମତେ ବହୁତ ସେ ଭଲ ଲାଗନ୍ତି ଭଗବାନ ବୋଲି ମୁଁ ପୂଜୁଛି ତ କିନ୍ତୁ ଘରେ ସମସ୍ତେ କହିଲେ କି ନାହିଁ ତାକୁ ପୂଜିବା ଦରକାର ନାହିଁ କେତେ କହିଲେ ବି କେତେ ଝଗଡ଼ା ହେଲେ ସମସ୍ତେ ଘରେ ମୁଁ କିଛି କରିପାରିଲିନି ଆଉ ଲାଷ୍ଟ୍ରେ ମୁଁ ଆଉ ସେ ମନ୍ଦିର ଯିବାକୁ ଛାଡ଼ିଦେଲି କିନ୍ତୁ ମନେ ମନେ ତାଙ୍କୁ ମୁଁ ପୂଜୁଥିଲି ସେ ପାଇଁ ହିଁ ଧନ୍ୟବାଦ